ହେଲୋ ନମସ୍କାର ଆଜ୍ଞା ଆପଣ କେଉଁ ମେଡ଼ିସିନ୍ ଖାଇଥିଲେ ସେ ପ୍ରେସ୍କ୍ରିପ୍ସନ୍ ନେଇକି ଆପଣ ମୋ କ୍ଲିନିକ୍କୁ ଆସି ପହଁଛନ୍ତୁ ମୁଁ ପ୍ରେସ୍କ୍ରିପ୍ସନ୍ ନ ଦେଖିଲେ କୌଣସି କଥା ଜାଣିପାରିବି ନାହିଁ ଆପଣଙ୍କର ଯଦି ସୁବିଧା ନାହିଁ ଶହେ ଆଠେ ଆମ୍ବୁଲାନ୍ସ୍କୁ ଜଣାଇକିରି ଆପଣ ଶହେ ଆଠେ ଆମ୍ବୁଲାନ୍ସ୍ରେ ଆସି ମୋ ପାଖରେ ଉପସ୍ଥିତ ହୁଅନ୍ତୁ ମେଡ଼ିକାଲ୍ରେ ଆମର ଗଭରମେଣ୍ଟ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସୁବିଧା ଅଛି ଅପରେସନ୍ ଟେଷ୍ଟ ବି ଫ୍ରି ଅଫ୍ କଷ୍ଟରେ ଆପଣଙ୍କୁ ଦଶ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯାଇ କରାଯିବ ଆମର ଡକ୍ତର ଆସିଛନ୍ତି ମେଡ଼ିସିନ୍ ବିଭାଗର ମୁଁ ନିଜେ ଏବଂ ଅନ୍ୟ ଡକ୍ଟର ସବୁ ଆମର ଅଛନ୍ତି ଆପଣ ଆସି ମାନେ ମେଡ଼ିକାଲ୍ରେ ଦେଖିପାରିବେ ମେଡ଼ିକାଲ୍ରେ ଯଦି ବ୍ଲଡ଼୍ ଟେଷ୍ଟ କରୁଛନ୍ତି ସବୁ ଟେଷ୍ଟ କରାଯିବ ଆପଣଙ୍କର ସରକାର ତରଫରୁ ଆପଣ ମାଗଣା ସୁବିଧାରେ ଆପଣଙ୍କୁ ସହଯୋଗ କରାଯିବ ଆପଣ ଶୀଘ୍ର ଆସିକି ମେଡ଼ିକାଲ୍ରେ ପହଁଞ୍ଚି ଟ୍ରିଟ୍ମେଣ୍ଟଟା ଆରମ୍ଭ କରନ୍ତୁ